ହଁ ମୁଁ ଲଗେଇଛି ପ୍ରାୟ ବହୁତ ଗୁଡ଼ାଏ ଗଛ ଲଗେଇଛି ଫଳ ଆଉ ତ ଫଳ ପନିପରିବା ବହୁତଗୁଡ଼ାଏ ଲଗେଇଛି ଆଉ ବଢେଇବାକୁ ବି ଚେଷ୍ଟା କରୁଛି ଆଉ ସେ ବହୁ ବଢ଼ିଆ ଭବେ ବଢ଼ିଛି ବି ତାକୁ ଆମେ ପ୍ରତ୍ୟେକ ଦିନ ଆମେ ତାକୁ ପାଣି ଦେଇଥାଉ ତ ପାଣି ଦେବା ଦ୍ୱାରା ସେ ବହୁତ ବଢ଼ିଆ ସେ ବଢ଼ିଆସେ ସିଏ ବଢ଼େ ଆଉ ଫୁଲ ଫଳ ଆଉ ବହୁତ ଭଲସେ ଦିଏ ତ ଆମ ପ୍ରାୟ କେତେଗୁଡ଼ଏ ଫଳ ପନିପରିବା ସବୁ ଲଗେଇଛି ଆଉ ବହୁତ ବଢ଼ିଆସେ ବି ହୋଇଛି ତାକୁ ଆମେ ଅଳ୍ପ ସାର ବହୁତଗୁଡ଼େ ପାଣି ଦେଇ ଆମେ ତାକୁ ବହୁତ ବଢ଼ିଆସେ ତାକୁ ବଢ଼େଇଥାଉ ଏମିତି ନୁହଁକି ଆମେ ରାସାୟନିକ ସାର ଏମିତି ସବୁ ଦେଇକି ଆମେ ତାକୁ ବଢ଼େ ସେମିତି ନୁହଁ ଆମେ ଦେଶୀ ପଦ୍ଧତିରେ କେମିତି ତାକୁ ଆମେ ବଢ଼େଇବାକୁ ଚେଷ୍ଟା କରୁ ତ ଆମେ ଦେଶୀ ପଦ୍ଧତି ମାଧ୍ୟମରେ ବି ହି ଆମେ ତାକୁ ବଢ଼େଇଛୁ ସେଇ ପନିପରିବା ଯାହା ବିି ହଁ ତ ବହୁତ ଭଲସେ ସିଏ ହୋଇକି ଆମକୁ ବହୁତ ଫଳ ବି ଦେଇଛି ଆଉ ହଁ ତ ଆମେ ଏତିକି ଆମର ଏ ଅଭିଜ୍ଞତାାର ଆମେ ଶିଖିଲୁ ଯେ ଗୋଟେ ଜିନିଷ ଆମେ ରାସାୟନିକ ସାର ବିନା ହିଁ ଆମେ ତାକୁ ପ୍ରସ୍ତୁତ କରିପାରିବା ଆମେ ତାକୁ ବଢ଼େଇ ପାରିବା ଏମିତି ନୁହଁ କିି ଆମେ ତାକୁ ରାସାୟନିକ ପଦ୍ଧତିରେ ହିଁ ଆମେ ତାକୁ ବଢ଼େଇ ପାରିବା ଫୁଲ ଫଳ ତିଆରି ତିଆରି କରିପାରିବା ସେଇଗୁଡ଼ା ସେମିତି ନୁହଁ ପାଣି ଦେଇକି ବି ହେଲେ ଆମେ ତାକୁ ନୀତି ନୀତିଦିନ ପାଣି ଦେଇକି ତାକୁ ଭଲସେ ଆମେ ତା'ର ଜାଗ୍ରତ ନେଇକିରି ଦାୟିତ୍ୱ ନେଇକି ଆମେ ବଢ଼ିଲେ ବି ଗୋଟେ ଗଛ ବି ଭଲ ବାହାର ପାଇଁ ସେ ବଢ଼ିପାରିବ ଆମକୁ ଫୁଲ ଫଳ ଆହାର ସବୁ ଦେଇପାରିବ ତ ଆମେ ତ ଆମକୁ ଗୋଟେ ଗଛ ଲଗେଇବା ଦ୍ୱାରା ଆମକୁ ଆମ ବି ବହୁତ ଉପଯୋଗୀ ବି ହୋଇଥାଏ ତ ଆମେ ତା'ର ଅମ୍ଳଜାନ ଛାଡ଼ ନଉ ଅ ଛାଡ଼ିଥାଉ ଅଙ୍ଗରକାମ୍ଳ ନେଇଥାଉ ତ ଆମକୁ ବହୁତ ଫାଇଦା ହୋଇଥାଏ ଗୋଟେ ଗଛ ଦ୍ୱାରା ତ ମୁଁ ତାକୁ ଗଛ ଲଗେଇକି ବହୁତ ବଢ଼େଇଚି ଆଉ ତା'ର ଫଳ ପନିପରିବା ବି ପାଇଛିି ତ ମୁଁ ହଁ ତ ମୁଁ ବହୁତ କିଛି ଶିଖିଛି ଏଥିରୁ କି କି ଆମେ ଦେଶୀ ପଦ୍ଧତିରେ ବି ଆମେ କିଛି କରିପାରିବା